ପଶୁପକ୍ଷୀ ପଶୁ ଆଉ ପକ୍ଷୀ ପକ୍ଷୀ ମାନଙ୍କୁ ହତ୍ୟା କରାଯାଇ ତାଙ୍କର ବିଭିନ୍ନ ପ୍ରକାର ଅଙ୍ଗପ୍ରତ୍ୟଙ୍ଗ ତାଙ୍କର ନଖଠୁ ଆରମ୍ଭ କରି ତାଙ୍କ ଚମଡ଼ା ତାଙ୍କ ଦାନ୍ତ ଶୁଣ୍ଢ ନା ସବୁଥିରୁ ଘରୋଇ ଉପକରଣ ସଜାସଜି ପାଇଁ ଘର ଜିନିଷ ଆଉ ଚମଡ଼ାରେ ତିଆରି ଜୋତା ବେଲ୍ଟ ଏଇସବୁ ଜିନିଷ ତିଆରି ହୁଏ ଆଉ ହାତୀଦାନ୍ତ ହାତୀ ଶିକାର କରିକି ତା' ଦାନ୍ତରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରାଯାଇ ମାର୍କେଟରେ ବିକ୍ରି କରାଯାଏ ବାଘ ଚମଡ଼ା ଆଉ ଏଇସବୁ ଜିନିଷ ପଶୁ ଶିକାର କରାଯାଏ ପଶୁକୁ ମରାଯାଏ ସବୁ ଆଉ କୁକୁଡ଼ା ପାଳନ କରି ତା ନଖଠୁ ଆରମ୍ଭ କରିକି ତା ଥଣ୍ଟ ଏହିସବୁ ଜିନିଷ ବି ପ୍ରକ୍ରିୟା କରଣ କରିକି ସେଥିରୁ ବଟମ ଫଟମଠୁ ଆରମ୍ଭ କରିକି ଜିନିଷ ପ୍ରକାର ତିଆରି କରାଯାଏ ଆଉ